ଆମ ଗାଁରେ ବହୁତ ମାନେ ତାଷବାସ ହୁଏ ପତ୍ରବାଡ଼ି ତାଷନ୍ତି ଆଉ ନଦୀ ବନ୍ଧ ବି ଥାଏ ଯେହେତୁ ନଦୀ ବନ୍ଧକୁ ବି ଯିବା ପାଇଁ ବହୁତ ଭଲ ଲାଗେ ନଦୀ ବନ୍ଧକୁ ଗଲେ ଗୋଟେ ମାଇଣ୍ଡ ଫ୍ରେଶ ହୋଇଯାଏ ଆଉ ରନିଂ ବି ହୋଇଯାଏ ଆଉ ପତ୍ରବାଡ଼ି ଆମର ଏ ଅଞ୍ଚଳରେ ବହୁତ କରନ୍ତି ଆଉ ପତ୍ରବାଡ଼ିକି ଯିବା ପାଇଁ ତ ଯେହେତୁ ଫଳ ଏସବୁ ବହୁତ ହୋଇଥାଏ ନା ତ ଦେଖିବା ପାଇଁ ବହୁତ ଭଲ ଲାଗେ ସେ ଦୃଶ୍ୟ ବୁଲାବୁଲି କରିବା ପାଇଁ

ଯେହେତୁ ଗଛ ପତ୍ର ଏସବୁ ଥାଏ ପଦ୍ରପଟରେ ତ ବହୁତ ଭଲ ଲାଗେ ବୁଲିବା ପାଇଁ ନଦୀ ବନ୍ଧୁକୁ ଯିବାକୁ ବି ସାଙ୍ଗସଥିରେ ବହୁତ ଭଲ ଲାଗେ ହୋଇକି ଆସିବା ପାଇଁ ବହୁତ ମଜା ଲାଗେ ଭଲ ବି ଲାଗେ